ଆମେ ସବୁ ଗୋରୁଗାଈ ଛେଳି ମେଣ୍ଢା ରଖିଥାଉ ବର୍ଷ ସାରା ପାଳନକରୁ ଗୋରୁଙ୍କ କତୁରୁ କ୍ଷୀର ପାଉ ପାଉ ଛେଳି ବିକୁ କିଛି ଲାଭହୁଏ ଏଇସବୁ ଫାଇଦା ମିଳେ ପଶୁପକ୍ଷୀଙ୍କ ଠାରୁ ଆମକୁ